ଦିନୁ ମତେ ଗୀତ ଶୁନ୍ବାକେ ମୋତେ ବହୁତ୍ ଭଲ୍ ଲାଗ୍ସି ମୋର୍ ବହୁତ୍ ପସନ୍ଦ୍ ବି ଆର୍ ସେ ପସନ୍ଦ୍ର ଗୀତ ହେଲା ଯେନ୍ତାକି ମାଆ ପରି କିଏ ଗୁଟେ ହେବ ତା'ପରେ କେରିକେରି ସୁନା ଦୁବ ତା'ପରେ କାଲିଆରେ କାଲିଆ ତୁ ଅକି ମୋ ଭରସା ତା'ପରେ ଜଗନ୍ନାଥ୍ ଭଜନ୍ ଭକ୍ତ ସାଲବେଗର୍ ଭଜନ୍ ଏନ୍ତିକିରି ବହୁତ୍ ଭଲ୍ ଲାଗ୍ସି ଆଉ ସମ୍କର୍ନୁ ବେଶୀକରି ଭଲ୍ ଲାଗ୍ସି ବେଲେ ଜଗନ୍ନାଥଙ୍କର୍ ଭଜନ୍ ଯେନ୍ଟାକି ଆମ ଭିକାରୀ ବଳ ଗାଇଥିଲେ ସେଥିରେ ସେ ଗୀତରେ ଗୁଟେ ତାମାନେ ଭକ୍ତି ଅଛେ ସେ ଗୀତ୍ର ଗୁଟେ ମାଧୁର୍ଯ୍ୟ ଅଛେ ସେ ଗୀତର୍ ଦ୍ୱାରା ଲୋକମାନ୍କୁ ଗୁଟେ ଭଲ୍ ଶିକ୍ଷଣୀୟ ଜିନିଷ ମିଳୁଛି ସେଥିରେ ସେ ଗୀତ ମାଧ୍ୟମରେ ତ ସେ ଗୀତଟା ମତେ ଭଲ୍ ଲାଗ୍ସି ଭିକାରୀ ବଳର ଗୀତ ଆଉ ସେଟା ମୁଁ ଶୁଣିବାକୁ ଭଲ୍ ପାଏସିଁ ସେଟା ଶୁନ୍ସିଁ